ସୁହାନୀ ଟ୍ରାଭେଲ୍ସ୍ ନୁ କଥା ହଉଚୁଁ କେଁ ଆମ୍ କୁ ଫେର୍ ଯିବାର୍ ଥିଲା ତ ରିଜର୍ଭ୍ କାର୍ରେ ବେଲେ ସେ ଡ଼୍ରାଇଭର୍ଟା ବି ଭଲ୍ ଥିଲେ ଆଉ ସେ କାର୍ ସେ କାର୍ ଥି ଟିକେ ରିଜର୍ଭ୍ ଯିବାର୍ ଅଛି ତ ପୁରୀ ଯିବାର୍ ଅଛେ ବେଲେ ଟିକିଏ ବହୁତ୍ ସୁବିଧା ଥିଲା ବୋଲେ ଆଉ ଥରେ ଟିକେ ରିଜର୍ଭ୍ ଟିକେ ଯିବାର୍ ଅଛେ ବୋଲେ ଟିକିଏ ପଠେଇ ପାରବେ କେଁ କେତେ ଟଙ୍କା କହୁନ୍ ଆମେ ଦେମୁଁ ବୋଲେ ସେ ଡ଼୍ରାଇଭର୍ ବି ଭଲ୍ କଥାବାର୍ତ୍ତା ହଅନ୍ ସେତକି ହିସାବେ ନିଅନ୍ ଆଉ ଗାଡ଼ି ବି ସଫା ସୁତର୍ ଠିକ୍ ଥାଏ ଭଲ୍ସେ ଚଲଅନ୍ ଯେନ୍କେ ନେଲେ ସେନ୍କେ ନିଅନ୍ ବେଲେ ଇଥର ବି ତାକର୍ ଥି ରିଜର୍ଭ୍ ଯିମୁଁ ବୋଲେ କେତେ କେତେ ପଏସା ଯେ କହ ହଜାରେ କି ଦୁଇଶହ ହଜାରେ କି ଦୁଇ ହଜାର୍ କି କେତେ ଲାଗ୍ବା ଯେ କହୁନ୍ ତାପରେ ଯିମା ବେଲେ ଓ ଦୁଇ ହଜାର୍ ଲାଗ୍ବା କେଁ ବୋଲେ ଠିକ୍ ଅଛେ ସେ ବେଲେ ଆସବେ ଆମେ ଯିମୁଁ କଲକତା